ହଁ କିଏ କହୁଥିଲ ହଁ ମୁଁ ଢେଙ୍କାନାଳ କଲେଜ୍ କିଏ ଭୁବନରୁ କି ଆଚ୍ଛା ଇଏ ସୃତିସୌମ୍ୟା ତ ଆଚ୍ଛା ମାଆ କ'ଣ କେଉଁ କ୍ଲାସ୍ରେ ପଢ଼ିଲଣି ଏଇନେ ଓ ପ୍ଲସ୍ ଥ୍ରୀ ଆଚ୍ଛା ଓ ଢେଙ୍କାନାଳ ଆଚ୍ଛା ଢେଙ୍କାନାଳରେ ହଁ ଢେଙ୍କାନାଳରେ ସବୁ ପ୍ରକାରର ସୁବିଧା ଅଛି ଆମର କ'ଣ ସବ୍ଜେକ୍ଟ୍ କ'ଣ ରଖିବ ପ୍ଲସ୍ ଟୁ ପରେ କ'ଣ ମାନେ ପ୍ଲସ୍ ଟୁ ଆର୍ଟ୍ସ ନା ସାଇନ୍ସ ଆଚ୍ଛା ହଉ ଠିକ୍ ଅଛି ପ୍ଲସ୍ ଟୁରେ ଯଦି ପ୍ଲସ୍ ଥ୍ରୀ ସାଇନ୍ସ କରିବ ଅନର୍ସ୍ ବି ସାଇନ୍ସ୍ ରଖିବ କାରଣ କମ୍ପୁଟର୍ ସାଇନ୍ସ୍ ରଖିବ ଆଉ ଆଉ ସବୁ ସୁବିଧା ଅଛି କଲେଜ୍ରେ ତ ଏବେ ସବୁ ଚେଞ୍ଜ୍ ହୋଇଗଲାଣି ନିୟମ ଫିୟମ ଚେଞ୍ଜ୍ ହୋଇଗଲାଣି ଏ ପ୍ରିନ୍ସପାଲ୍ ଯିଏ ଆସିଛନ୍ତି ବଢ଼ିଆ ପ୍ରିନ୍ସପାଲ୍ ଆସିଛନ୍ତି ଆଉ ଷ୍ଟାପ୍ ବି ସବୁ ବଢ଼ିଆ ମାନେ ହେଲ୍ପ୍ଫୁଲ୍ ଅଛନ୍ତି ସାଇନ୍ସଟା ପଢ଼ିଲେ ଭଲ ହେବ କାରଣ ସାଇନ୍ସର ଫ୍ୟୁଚର୍ ଅଛି ଆଉ କଲେଜ୍ ପରିବେଶ ସବୁ ବଢ଼ିଆ ଅଛି ଏ ହଷ୍ଟେଲ୍ରେ ରହିବ ନା ଯିବା ଆସିବା କରିବ ନା ମେସ୍ରେ ରହିବ କେଉଁଠି ଓହୋ କେଉଁଠି କ'ଣ କରିବ ନାଇଁ ଠିକ୍ ଅଛି ମୁଁ ଭାବୁଛି ହଷ୍ଟେଲ୍ରେ ଆଡ଼୍ମିଶନ୍ କରିଦେଲେ ଭଲ ହେବ କ'ଣ ପାଇଁ କି ହଷ୍ଟେଲ୍ରେ ରହିଲେ କଲେଜ୍ରେ ଆମର ହଷ୍ଟେଲ୍ କ୍ୟାମ୍ପସ୍ ଭିତରେ ରହୁଛି ହଷ୍ଟେଲ୍ଟା ଆଉ କୋଚିଂ ବି ଦିଆହେଉଛି ହଷ୍ଟେଲ୍ରେ ରହିଲେ କ'ଣ କି କୋଚିଂ ନେଇପାରିବ ସେପ୍ଟି ଅଛି ବାହାରକୁ ଯିବାର ନାହିଁ ଖାଇବାଟା ବି ସେଇ ଭିତରେ ହେଉଛି ତେଣୁ ହଷ୍ଟେଲ୍ରେ ଆଡ଼୍ମିଶନ୍ କରିଦେଲେ ଭଲ ହେବ କୁଆଡ଼େ ଯିବାକୁ ପଡ଼ିବନି ଭିତରେ କ୍ୟାମ୍ପସ୍ ଭିତରେ ରହିକି ପାଠ ପଢିବା ପାଇଁ ସୁବିଧା ହେବ ହଷ୍ଟେଲ୍ରେ ଏଇନା ପିଲା ଅଛନ୍ତି ଆଠଶହ ପିଲା ଅଛନ୍ତି ଆଉ ଆଠଶହ ଭିତରୁ ଯଦି ତୁମେ ଆଡ଼୍ମିଶନ୍ କରିବ ତୁମ ପାଇଁ କିଛି ସାର୍ଙ୍କୁ କହିକି କିଛି କମ୍ କରିକି ମୁଁ ଆଡ଼୍ମିଶନ୍ଟା ହଷ୍ଟେଲ୍ ଆଡ଼୍ମିଶନ୍ କରେଇଦେବି କାରଣ ହଷ୍ଟେଲ୍ର ବହୁତ ଡିମାଣ୍ଡ୍ ରହୁଛି ଆଡ଼୍ମିଶନ୍ ପାଇଁ ଆଉ ସେହି ଅନୁସାରେ ଯଦି କହିବ ମୁଁ ହଷ୍ଟେଲ୍ ରିଜର୍ଭ କରିବି ତୁମ ନାଁରେ ସିଟ୍ ଆଉ ଫାଷ୍ଟ୍ ଆଡ଼୍ମିଶନ୍ ଫିସ୍ଟା ତୁମକୁ ଦୁଇ ହଜାର ଟଙ୍କା ଦେବାକୁ ପଡ଼ିବ ଆଉ ତା'ହେଲେ ମନ୍ଥ୍ଲି ମନ୍ଥ୍ଲି ତୁମକୁ ଚାରି ହଜାର ଟଙ୍କା ଦେବାକୁ ପଡ଼ିବ ଏଇ ଯେଉଁ ବର୍ଷକୁ ଚାରି ହଜାର ଟଙ୍କା ଦେବାକୁ ପଡ଼ିବ ଆଉ ଆଡ଼୍ଭାନ୍ସ ଦୁଇ ହଜାର ଟଙ୍କା କରିବାକୁ ପଡ଼ିବ ଫାଷ୍ଟ୍ ଯଦି ହଷ୍ଟେଲ୍ରେ ରହିବାକୁ ପଡ଼ିବ ଆଉ ହଷ୍ଟେଲ୍ରେ ସବୁ ସୁବିଧା ମେନୁ ଅନୁସାରେ ଖାଇବା ପିଇଆକୁ ଦେବେ ସକାଳୁ ଟିଫିନ୍ ଦେବେ ବାରଟାରେ ମିଲ୍ ଦେବେ ରାତିରେ ରୁଟି ଖାଇବ ଅଉ ଭାତ ଖାଇବ ଆଉ ନଅଟା ଯାଏଁକେ ସ୍କୁଲ୍ରେ କୋଚିଂ ଦିଆହେଉଛି ସାଇକେଲ୍ ଷ୍ଟାଣ୍ଡ୍ ଅଛି ଆଉ ସବୁ ପ୍ରକାର ସୁବିଧା ଅଛି ଢେଙ୍କାନାଳ କଲେଜ୍ ଆଗ ଭଳିଆ ଯେଉଁ ଥିଲା ସେ ଚେଞ୍ଜ୍ ହୋଇକି ସବୁ ବଢ଼ିଆ ହୋଇଗଲାଣି ତେଣୁ ହଷ୍ଟେଲ୍ରେ ରହିକି ରହିଲେ ମୁଁ ଭାବୁଛି ଭଲ ହେବ ବୋଲି ନା ଝିଅ କ'ଣ କହୁଛୁ କ'ଣ କ'ଣ ରୁଲ୍ ଅଛି ମାନେ କ'ଣ କେମତି ସୁବିଧା ଅଛି ନା କ'ଣ ହଁ ହଁ ହଁ ହଁ କ୍ଲାସ୍ ହଁ କ୍ଲାସ୍ଟା ତ ହେଉଛି ଦଶଟାରୁ ଦୁଇଟା ତିନିଟା ଭିତରେ ସରିଯାଉଛି ହଁ ପ୍ଲସ୍ ଥ୍ରୀ ପିଲାଙ୍କର ଦଶଟାରୁ ଏମିତି ଦୁଇଟା ତିନିଟା ଭିତରେ ଆଉ ପ୍ଲସ୍ ଟୁ ପିଲାଙ୍କର ସକାଳୁଆ ହେଉଛି ଆଉ ତେଣୁ ଦଶଟା ବେଳକୁ ଯାଇକି ତିନିଟା ଭିତରେ ଫେରିବ ତିନିଟା ବେଳକୁ ଯଦି ଫେରିବ ମାନେ କ୍ଳାସ୍ ମିଳିବ ଆସିକି ମେସ୍ରେ ଖାଇଦେଇକି ହଷ୍ଟେଲ୍ ପଳାଇବ ତେଣୁ ଅସୁବିଧା କିଛି ନାହିଁ ହଷ୍ଟେଲ୍ରେ ରହିଲେ ସବୁ ପ୍ରକାରର ସୁବିଧା ଅଛି ଆଉ ତୁମର ଡାଉଟ୍ କ୍ଲିଅର୍ ବି କ୍ଳାସ୍ ଅଛି ହଷ୍ଟେଲ୍ରେ ରହିଲେ ଟୁମର ଯେଉଁ ଡାଉଟ୍ ରହିଲା ସେ ଯେଉଁ କୋଚିଂ ଅଛି ଯାଇକି ସାଙ୍ଗେ ସାଙ୍ଗେ ଡାଉଟ୍ କ୍ଲିଅର୍ କରିପାରିବ ଆଉ ସାର୍ ତୁମକୁ ବାହାରେ ରହିଲେ କ'ଣ ତୁମର ଡାଉଟ୍ ଅଛି କ'ଣ ଅଛି କିଛି ବୁଝିପାରିବନି ଜାଣିପାରିବନି ତେଣୁ ହଷ୍ଟେଲ୍ରେ ରହିଲେ ସବୁ ପ୍ରକାର ସୁବିଧା ଅଛି ରହିବ ହଷ୍ଟେଲ୍ରେ ଆସିକି ଆଉ ହଁ ପରୀକ୍ଷା ତ ଏବେ ତ ସବୁ କରିଦେଲାଣି ସେମିଷ୍ଟାର୍ ପରୀକ୍ଷା କରିଦେଲାଣି ପ୍ଲସ୍ ଥ୍ରୀରେ ଦୁଇଟା ପରୀକ୍ଷା ଅଛି ଫାଷ୍ଟ୍ ସେମିଷ୍ଟାର୍ ସେକେଣ୍ଡ୍ ସେମିଷ୍ଟାର୍ ତେଣୁ ଫାଷ୍ଟ୍ ସେମିଷ୍ଟାର୍ ଯଦି କ୍ଲିଅର୍ ହେବ ତା'ହେଲେ ସେକେଣ୍ଡ୍ ସେମିଷ୍ଟାର୍ ଦେବ ଆଉ ଯଦି ବ୍ୟାକ୍ ରହିବ ପୁଣି ଫାଷ୍ଟ୍ ୟର୍ଟା ସେକେଣ୍ଡ୍ ୟର୍ରେ କ୍ଲିଅର୍ କରିବ ଏଇଠି ଆମର ପ୍ରାୟ ହଷ୍ଟେଲ୍ରେ ଯେଉଁ ପିଲା ରହୁଛନ୍ତି ବ୍ୟାକ୍ ଲାଗୁନି କାରଣ ସାର୍ମାନେ ପୁରା ତାଙ୍କୁ କୋଚିଂ ଦେଇକି ଏମିତି ପଢ଼ାଉଛନ୍ତି ଯେ ସବୁ ପିଲା ପାସ୍ କରୁଛନ୍ତି ପିଲା ଏଇଠି ମିନିମମ୍ ଏଇଟି ଉପରେ ସବୁ ପିଲା ରଖୁଛନ୍ତି ହଷ୍ଟେଲ୍ ପିଲା ପାସ୍ କରୁଛନ୍ତି ଏଇ ଯେଉଁ ଯିବା ଆସିବା କରୁଛନ୍ତି ସେମାନେ ଟିକିଏ ବ୍ୟାକ୍ ଫ୍ୟାକ୍ ରହିଯାଉଛି ହଷ୍ଟେଲ୍ ପିଲାଙ୍କର ରେକର୍ଡ୍ ଭଲ ହଷ୍ଟେଲ୍ ପିଲା କଲେଜ୍ରେ ଚମ୍ପିୟାନ୍ ହେଉଛନ୍ତି ପାଠରେ

ହଁ ହଷ୍ଟେଲ୍ ଦେଖୁଛନ୍ତି ତାଙ୍କର ହଷ୍ଟେଲ୍ ସୁପରିଟେଣ୍ଡ୍ଡେଣ୍ଟ୍ ଅଛନ୍ତି ତେଣୁ ସବୁ ପ୍ରକାର ହଷ୍ଟେଲ୍ରେ ପୁରା ରହିବା ପାଇଁ ସବୁ ସୁବିଧା ସବୁ କିଛି ଅସୁବିଧା କିଛି ନାହିଁ ହଷ୍ଟେଲ୍ରେ ଏଇବା ଖାଇବା ପିଇବା ଭଲ ଖାଇବା ଦେଉଛନ୍ତି ଟାଇମ୍ ତିନି ଟାଇମ୍ ଦେଉଛନ୍ତି ଖାଇବାକୁ ଆଉ ହଁ ବାଥ୍ରୁମ୍ ଫାଥ୍ରୁମ୍ ହଁ ହଁ ଗୋଟେ ରୁମ୍ରେ ଚାରିଟା ବେଡ଼୍ ଅଛି ଆଉ ଲାଟିନ୍ ବାଥ୍ ଆଟାଚ୍ ଅଛି ତୁମେ ସେଇଥିରେ ରହିବ କିଛି ଅସୁବିଧା କିଛି ନାହିଁ ଆଉ ତ ତୁମକୁ ବର୍ଷକୁ ଯାହା ପଇସା ଦେବା କଥା ଦେବାକୁ ପଡ଼ିବ ଠିକ୍ ଅଛି ଯଦି ତୁମର ମାନେ ହଷ୍ଟେଲ୍ରେ ରହିବା କଥା ଶୀଘ୍ର ଆସିକି ଦୁଇ ହଜାର ଟଙ୍କା ଦେଇକି ଆଗ ସିଟ୍ ବୁକିଂ କରି ଦିଅନ୍ତୁ ଆଉ ଯଦି ସିଟ୍ ପଳେଇବ ହଁ ମୋତେ ଫୋନ୍ପେ'ରେ ପଠାଇଦିଅ ମୁଁ ଦୁଇ ହଜାର ଟଙ୍କାରେ ଏଇ ଯେଉଁ ସିଟ୍ ବୁକିଂ କରିଦେବି କାରଣ ଆଉ ସିଟ୍ ବୁକିଂ ହୋଇଗଲେ ଆଉ ପଛରେ କହିଲେ ଆଉ ମିଳିବନି ତେଣୁ ବାପା ବାପାଙ୍କ ସହିତ କଥା ହୋଇକି ମୋତେ ଶୀଘ୍ର କହିଲେ ମୁଁ ସିଟ୍ ବୁକିଂ କରିଦେବି ଠିକ୍ ଅଛି ରହିଲି ହଁ ହଁ ଠିକ୍ ଅଛି ହଉ ହଉ